ଆପଣ କାହାଠାରୁ ନୃତ୍ୟ ଶିଖିଛନ୍ତି କି ଆପଣ କେବେ ନିଜର କୋରିଓଗ୍ରାଫି ତିଆରି କରିଛନ୍ତି କି ମୁଁ ଶିଖିନି ବଟ୍ ମୋତେ ନାଚ ଦେଖିବାକୁ ଭଲ ଲାଗେ ବଟ୍ ଏତେ ମୁଁ କେବେ କରିନି ନାଚ କରିବା ଦ୍ଵାରା ମଣିଷର ରୋଗ ଆଉ ଦୁଃଖ କଷ୍ଟ ଏଗୁଡ଼ାକ ବି ଧୀରେ ଧୀରେ ଦୂର ହୋଇଯାଏ କାରଣ ଜଣେ ଲୋକ ନାଚ ଗୀତ ଏଗୁଡ଼ାକ କରିବା ଦ୍ଵାରା ନିଜର ଦୁଃଖ କଷ୍ଟକୁ ଭୁଲିଯାଏ ଆଉ ରୋଗାକ୍ରାନ୍ତ ମଣିଷ ବି ଆପେ ଆପେ ନିଜର ରୋଗ ବିଲୋପ ପାଇଯାଏ ତା'ପରେ ଏ ନାଚ ଗୀତ ଶିଖିବା ଆଉ କରିବା ଦ୍ଵାରା ମଣିଷର ଯେତିକି ଥିବ ଦୁଃଖ ମନରେ ସେଗୁଡ଼ାକ ହାଲକା ଲାଗେ ଅନ୍ୟମାନଙ୍କ ସହିତ ମିଶିବା ଦ୍ଵାରା ନାଚିବା ଦ୍ଵାରା ଗାଇବା ଦ୍ଵାରା ଏମାନଙ୍କର ମନର ହାଲ୍କା ଫିଲ୍ ହୁଏ ତ ମୁଁ କେବେ କରିନି ମତେ ଦେଖିବାକୁ ଭଲ ଲାଗେ ଲୋକମାନଙ୍କର ଖୁସିରେ ମୋର ଖୁସି ସେମାନେ ନାଚ ଗୀତରେ ଜଣେ ମଣିଷ ଦୁଖରେ ଥିଲେ ବି ସେ ଲୋକମାନଙ୍କ ସହିତ ମିଶିକି ବି ସେ ନାଚେ ଗୀତ ଗାଏ ତ ସେଇଟା କୁ ଦେଖିକି ମୋତେ ଖୁସି ଲାଗେ କାରଣ ମଣିଷ ଯେତେ କଷ୍ଟ ଦୁଖରେ ଥାଇକି ବି କିଛି ଯଦି ବାଜା ବାଜୁଥିବ କିଛି ଲୋକ ଯଦି ନାଚ ଗୀତ କରୁଥିବେ ସେଇଠି ମିସିଲା ପରେ ସେମାନଙ୍କ ମନରେ ହାଲକା୍ ଫିଲ୍ ହୁଏ ଏଇଟା ଦେଖି ମୋତେ ଖୁସି ଲାଗେ ବଟ୍ ମୁଁ କରିନି କେବେ ଇଚ୍ଚା ନାହିଁ ମତେ ନାଚ ଗୀତ କରିବା ପାଇଁ ଖେଳକୁଦ ପାଠ ପଢିବା ଛଡା ଛଡା ମତେ ନାଚ ଗୀତ ଏସବୁ ଆସେନିକି ମୁଁ କେବେ କରିନି